ମାର୍ଶାଲଆର୍ଟର ମୌଳିକ ରୂପ ଗୁଡ଼ିକ ହେଉଛି ଶାନ୍ତି ଶୃଙ୍ଖଳା ଶାନ୍ତି ଶୃଙ୍ଖଳା କଣ ନା ଆମେ ଯେତେବେଳେ କୌଣସି କାମ କରୁଥିବା ପାଟିତୁଣ୍ଡ କରିବା ନାହିଁ ଝଗଡ଼ା କରିବାନି ଶାନ୍ତି ଭାବରେ ଶୃଙ୍ଖଳା ଭାବରେ ଆମେ ସେହି କାମଟିକୁ ପରିଚାଳନା କରିବା ଆଉ ଗୋଟିଏ ହେଉଛି କର୍ତ୍ତବ୍ୟ ନିଷ୍ଠା କର୍ତ୍ତବ୍ୟ ନିଷ୍ଠା ହେଉଛି କି ଆମେ କୌଣସି ଜାଗାକୁ ଯଦି ଯିବାର ଅଛି କିମ୍ବା କ୍ଳାସ୍ କରିବାର ଅଛି ଆମେ ଠିକ ସମୟରେ ଯାଇ ପହଞ୍ଚିବା ଯାହାକି ଆମ ଗୁରୁ ଆମ ଉପରେ ରାଗିବେ ନାହିଁ ଆହୁରି ମଧ୍ୟ ମାର୍ଶାଲଆର୍ଟରେ ଆମକୁ ଶିକ୍ଷ୍ୟ ଦିଆଯାଇଥାଏ ଗୁରୁକୁ ସମ୍ମାନ ଦେବା ଗୁରୁକୁ ସମ୍ମାନ ଦେଲେ ଆମେ ଆଗକୁ ବଢ଼ିପାରିବା ମାର୍ଶାଲଆର୍ଟକୁ ଆମେ ନିଜ ସ୍ୱାର୍ଥ ପାଇଁ ବ୍ୟବହାର ନ କରି ସାମୁହିକ ସ୍ୱାର୍ଥରେ ବ୍ୟବହାର କରିବା ଉଚିତ ଆହୁରି ମଧ୍ୟ ଉଚିତ ନିୟମକୁ ପରିଚାଳନ କରିବା ମାର୍ଶାଲଆର୍ଟ ଆମକୁ ଶିଖାଇଥାଏ